ଦେହର ରୋଗ ବେମାର ସବୁବେଳେ ଲାଗି ରହୁଛି ପ୍ରଥମ କଥା ହେଉଛି ଖାଇବାଦ୍ୱାରା ଭୀଷଣ ଖାଦ୍ୟ ଦ୍ଵାରା ସାର କେମିକାଲ୍ ଦ୍ଵାରା ପଡ଼ିକି ଆମେ ସେ ଖାଦ୍ୟ ଖାଉଛୁ ଯାହାଦ୍ୱାରା ଆମକୁ ବେମାର ହେଉଛି ବେମାର ହେଲାପରେ ଆମେ ଯୋଉ ବାଲେଶ୍ଵର ଯାଉଛୁ ବାଲେଶ୍ଵର ବା କିମ୍ବା କଟକ ମେଡ଼ିକାଲ୍ ଯାଉଛୁ ଆମେ ତ ଗରିବ ଚାଷୀ ଲୁକ ଆମେ ସହର ବିଷୟରେ ତ ଆମର ଅଭିଜ୍ଞତା ନାହିଁ କି ଆମକୁ ଜଣାଇ ବି ନାହିଁ ମେଡ଼ିକାଲ୍ ଗଲାପରେ ବହୁତ କିଛି ପଇସା ବି ଖର୍ଚ୍ଚ ହେଉଛି ଆମକୁ ଅର୍ଥ ଆମ ପାଖରେ ବି ଅଭାବ ଯିବାପାଇଁ ଆମ୍ବୁଲାନ୍ସ ଆସିବାପାଇଁ ବି ତ ସମୟ ସମୟ ଲାଗୁଛି କେତେବେଳେ ଖଟିଆରେ ଯାଉଛୁ ତ କେତେବେଳେ ବାଇକ୍ରେ ଯାଉଛୁ ତ କେତେବେଳେ ଟ୍ରଲିରେ ଯାଉଛୁ ଅଧିକ ସିରିଏସ୍ ହେଲେ ଆମେ ପେସେଣ୍ଟ ସିରିଏସ୍ ହେଲାବେଳକୁ ଆମେ କଟକ ପୁଣି ରେଫର୍ କରୁଛୁ କଟକ ଗଲାପରେ ଗଭ୍ମେଣ୍ଟ ସର୍ଭିସିଂ ସେଠି ଆମେ ଭଲସେ କମ୍ଫଟେବୁଲ୍ ଆମେ ପାଉନୁ ସର୍ଭିସ୍ ପାଉନୁ ଡ଼କ୍ଟର ବାଲେଶ୍ଵର ଅଛି ତ ନାହିଁ ନର୍ସ ଦେଖୁଛନ୍ତି ନର୍ସ ନାହିଁ ତ ଏମିତି କରୁଛନ୍ତି ଆଉ ଅବହେଳାରେ ଯନ୍ତ୍ରଣା ଆମେ କଷ୍ଟ ପାଉଛୁ କଟକ ଗଲେ ସେମିତି ଆମେ ଗୋଟେ ରୋଗକୁ ଭଲ କରିବା ବହୁତ ସହଜ ମାନେ ସହଜ ଲାଗୁନି ବହୁତ ଅସୁବିଧା ହେଉଛୁ ଯାହାଦ୍ୱାରା ଆମୁକୁ ପଇସାର ଅଭାବ ଆର୍ଥିକ ପଇସା ନଥିବାକୁ ଦୁଃଖ ଯନ୍ତ୍ରଣା ହେଇକି ଆମେ ଘରୁକୁ ଫେରୁଛୁ କେବେ ବଞ୍ଚୁଛୁ ବା କେତେବେଳେ ମରିବା ସେଇଟା ତ ସମୟ କହିବ କିନ୍ତୁ ଆମେ ଖୁସି ନାହୁଁ ଏଇଥିପାଇଁ ରୋଗର ଯନ୍ତ୍ରଣା ଆମେ ଏତେ କଷ୍ଟ ପାଉଛୁ ତାଦ୍ଵାରା ସରକାର କିଛି ପଦକ୍ଷେପ ନଉନି ନେଉନାହାଁନ୍ତି ରୋଗ ତ ମାନେ ମଣିଷ ଦେଖୁ ଦେଖୁ ମରିଯାଉଛନ୍ତି ଗରିବ ଲୋକ ହେଲେ ପଇସା ନାହିଁ ବୋଲି ଆଜି ଆମେ ବେମାରର ପଡ଼ିକି ଆମେ ଘର ବିଛଣାରେ ପଡ଼଼ୁଛୁ ବାପା ମାଁ ଏମିତି ଭାଇଭଉଣୀ ସମସ୍ତେ ରୋଗରେ ପଡ଼ୁଛନ୍ତି ଯାହାଦ୍ୱାରା ତା'ର ଚିକିତ୍ସା ହେବାପାଇଁ ପଇସା ନାହିଁ ଯାହାଦ୍ୱାରା ଆମେ କଷ୍ଟ ପାଇ ପାଇ ମୃତ୍ୟୁବରଣ ଆମେ କରୁଛୁ ତା'ର କିଛି ପଦକ୍ଷେପ ନିଆଯାଉ ସରକାର କୁ ବି ତାକୁ କିଛି ଜାଣିବା ବି ଦରକାର ରୋଗପାଇଁ ପଇସା ନାହିଁ ପ୍ରଥମ କଥା ତ ପଇସା ହିଁ ଦରକାର ତା ଛଡ଼ା ଆଉ ବଞ୍ଚିବା ମୁସ୍କିଲ୍ ହେଇଯିବ ବର୍ତ୍ତମାନ ଯୋଉ ରୋଗର ହେଲାଣି ସମାସ୍ୟା ବଞ୍ଚିବା ମୁସ୍କିଲ୍ ହେଇଯିବ